ଆଚ୍ଛା ମାଁ ମଙ୍ଗଳା ରେଷ୍ଟୁରାଣ୍ଟରୁ ଆପଣ କଲ୍ କରୁଥିଲେ ମୁଁ ଯେଉଁଠି କଲ୍ କରିଛି ସେଇଟା ମାଁ ମଙ୍ଗଳା ରେଷ୍ଟୁରାଣ୍ଟ ତ ଆଚ୍ଛା ସାର୍ ମୁଁ ଖାଦ୍ୟ କିଛି ଅର୍ଡ଼ର କରିଥିଲି

ଅର୍ଡ଼ରଟା ହଉଛି କ'ଣ କହିଲେ ରାଇସ୍ ଡାଲ ଆର୍ ମିକ୍ସ ଭେଜ୍ ହଁ ଭଜା ଟିକେ ଦେଇଥାନ୍ତେ ଆଉ ହଁ ସେଇଟା ମୁଁ ଅର୍ଡ଼ର କରିଥିଲି ଆଉ ଆପଣଙ୍କର ଏଯାଏଁ ଆସିନି ଡେଲିଭରି ବୟଙ୍କୁ ବି ଆପଣ ଟିକେ ଇନକ୍ଵାରୀ କରି କହିଲେ ଭଲ ହଅନ୍ତା ଟାଇମ ତ ହେଇଗଲାଣି ଟିକେ ଭୋକ ଲାଗିଲାଣି ଆପଣଙ୍କୁ ଯେତେବେଳେ ଅର୍ଡ଼ର କରିଥିଲି କିଛି ସମୟ ବି ହେଇଗଲାଣି ଅତିକ୍ରାନ୍ତ ତେଣୁ ଆପଣ ଟିକେ

ହଁ ସମ୍ପୂର୍ଣ୍ଣ ଭେଜ ଆଇଟମ ମୁଁ ଅର୍ଡ଼ର କରିଥିଲି ରାଇସ୍ ଡାଲ ମିକ୍ସ ଭେଜ ଆଉ ଠିକ୍ ଅଛି ଆପଣ ଟିକେ ଦୟାକରି ଇନକ୍ଵାରୀ କରି ଶୀଘ୍ର ଦିଅନ୍ତୁ କାହିଁକି ନା ଭୋକ ଲାଗିଲାଣି ଟାଇମ ବି ହେଇଗଲାଣି

ଠିକ୍ ଅଛି ଟିକେ ଟିକେ ଟିକେ ଇନକ୍ୱାରୀ କରନ୍ତୁ ଆଜ୍ଞା